ଆମର ଜିଲ୍ଲା ମୟୂରଭଞ୍ଜ ମୟୂରଭଞ୍ଜରେ ବହୁତ ପର୍ବପର୍ବାଣି ହୁଏ ସେ ଆମର ସବୁଠୁ ବଡ଼ ପର୍ବ ମକର ପର୍ବ ତା'ପରେ କରମ ପର୍ବ ମକର ପର୍ବ ଆମର ବହୁତ ଦିନ ଧରି ହୁଏ ମେଳା ବହୁତ ପ୍ରକାର ବହୁତ ଗାଁ ଗୁଡ଼ାରେ ବସିଥାଏ ତ ମକର ପର୍ବରେ ଆମେ ସକାଳୁ ଗାଧେଇକି ଆସି ନୂଆ ସାର୍ଟ ପ୍ୟାଣ୍ଟ୍ ପିନ୍ଧି ତିଳ ଓ ଚୁଡ଼ା ଖାଇ ତା'ପରେ ସବୁ ମକର ମେଳା ଦେଖିବାକୁ ଯାଇଥାଉ ମେଳାରେ ବହୁତ ପ୍ରକାର ଜିନିଷ ବହୁତ ପ୍ରକାର ପ୍ରୋଗ୍ରାମ୍ ଫୋଗ୍ରାମ୍ ହେଇଥାଏ ବହୁତ ମଜା ମଧ୍ୟ ଲାଗେ ଆଉ ମକର ପର୍ବ ତା'ପରଦିନ ଆମର ଟୁସୁ ମେଳା ବୋଲି ଗୋଟେ ହୁଏ ଟୁସୁ ମେଳାରେ ଟୁସୁଲି ଗୋଟେ ମୂର୍ତ୍ତି ଆକାରର ହୋଇଥାଏ ସେଇଟାରେ ବିଭିନ୍ନ ଜାଗାରେ ଟୁସୁ ମେଳା ମଧ୍ୟ ହେଇଥାଏ ଟୁସୁ ମେଳାରେ ବହୁତ ପ୍ରକାର ନାଚ ଗୀତ ଖେଳ ଆଉ ଦେଖିବା ପାଇଁ ବି ବହୁତ ମଜା ଲାଗିଥାଏ ଏମିତି ଏମିତି ସବୁ ବହୁତ ପ୍ରକାରର ଜିନିଷ କିଣାକିଣି ବହୁତ ଲୋକ ଆସିଥାନ୍ତି ବହୁତ ଭିଡ଼ ହୋଇଥାଏ ଅଧିକ ବହୁତ ମାନେ ଅତ୍ୟଧିକ ଲୋକ ହେଇଥାନ୍ତି ତା'ପରେ କରମ୍ ପର୍ବ ଆମର କରମ୍ ପର୍ବର ଆମର ଖାସ୍ କରି ଜାତି ଅନୁସାରେ ହେଇଥାଏ ଆମର ମହା ମହାନ୍ତ ଆଉ ବିନ୍ଧାଣି ସାନ୍ତାଳ ଏଇମାନେ ହିଁ କରିଥାନ୍ତି ତା'ପରେ କରମ ପର୍ବ ଏମିତି କରାଯାଇ ଆମର କରମରାଜା ଗୁଟେ ଡାଳ ଅଛି ଡାଳ ପ୍ରକାର ଗଛ ଡାଳ ହେଇଥାଏ ସେଟାକୁ ଆଣିକି ସ୍ଥାପନ କରି ଫୁଲରେ ସଜେଇ ତା'ପରେ ସେଇଠି କରମରାଜା କାହାଣୀ ଶୁଣି ସାରିଲା ପରେ ଯିଏ ଯୋଉ ମନୋ କାମନା ମନଇଚ୍ଛାରେ ଯାହା ଯାହା ତାଙ୍କର ଅସୁବିଧା ଥିବ ସେଇଟା ଠାକୁରଙ୍କୁ ଜଣାନ୍ତି ଜଣେଇଲା ପରେ ସେହି ସବୁ ମନସ୍କାମନା ପୂରଣ ହେବା ପାଇଁ ମାନସିକ ମଧ୍ୟ ରଖିଥାନ୍ତି ଆଉ ନାଚ ଗୀତ ରାତି ରାତିରେ ପୁରା ରାତି ସାରା ସମସ୍ତେ ନାଚରେ ଗୀତରେ ସବୁ ମନୋରଞ୍ଜନ କରନ୍ତି ତା'ପରଦିନ ସକାଳେ କରମରାଜାକୁ ଭସେଇ ମଧ୍ୟ ଦିଅନ୍ତି